ବିଦ୍ୟାଳୟରେ ପ୍ରିୟ ବିଷୟ ହେଲା ମୋର ଡ୍ରଇଂ ଆଉ ଡ୍ରଇଂ ମୁଁ ବହୁତ ଭଲ କରେ ଆଉ ଡ୍ରଇଂ ମୁଁ ବହୁତ ଭଲ କରେ ଏହାକୁ ସାର୍ ମାନେ ବି ବହୁତ ଦେଖନ୍ତି ବହୁତ ଭଲ କୁହନ୍ତି ଆଉ ମୁଁ ଏହି ଡ୍ରଇଂ କି ସବୁ ପିଲାମାନଙ୍କୁ ବି ଶିଖାଏ ଆଉ ପିଲାମାନେ ବହୁତ ଉତ୍ସାହ ସହିତ ଶିଖନ୍ତି ଆଉ ଆମେ ସାଥୀ ହୋଇ ସମସ୍ତେ ଡ୍ରଇଂ କରୁ ଆଉ ମୁଁ ବହୁତ ଭଲ ଡ୍ରଇଂ କରେ ସେଥିପାଇଁ ମୋତେ ସାର୍ ଧ୍ୟାନ ଦିଅନ୍ତି ଡ୍ରଇଂ କରିବା ପାଇଁ ଆଉ ମୁଁ କାନ୍ଥରେ କରେ ବିଦ୍ୟାଳୟ କରେ ଆଉ ପାହାଡ଼ ଗଛଲତା ନଦୀ ଆଉ ସ୍କୁଲ ଆଉ ନଳକୂପ ଆଉ ବସ୍ ଏମିତି ବହୁତ ଚିତ୍ର କରେ ଆଉ ବହୁତ ଚିତ୍ର ଦେଖି ପିଲାମାନେ ବହୁତ ଖୁସି ହୁଅନ୍ତି ଆଉ ମୋର ସେହିଟା ମୁଁ ଉପଭୋଗ କରେ